ଆମେ ସମ୍ବାଦ ପତ୍ରରେ ପ୍ରତିଦିନ ସକାଳେ ବହୁତ କଥା ଜାଣିଥାଉ ତ ସେହିଭଳିଆ ଯଦି ଆମ ପାଖାପାଖିରେ ସେମିତି କେହି ସାମ୍ବାଦିକ ନାହାନ୍ତି ଯଦି ସାମ୍ବାଦିକ ଥାଆନ୍ତେ ତେବେ ଆମ ଅଞ୍ଚଳର ବି ଗଣମାଧ୍ୟମର କଥା ଶୀଘ୍ର ବାହାରକୁ ଯାଇ ପାରିଥାନ୍ତେ ତ ସମ୍ବାଦପତ୍ର ମାଧ୍ୟମରେ ଆମେ ଦେଶ ବିଦେଶର କଥା ଜାଣିପାରୁଛେ କୌଣସି ଚାକିରୀ କ୍ଷେତ୍ରରେ ବି ଆମେ ସେ ନିୟୁଜ୍ଟା ସେଇଠି ପାଇପାରୁଛେ ତ ଆମ ପାଖାପାଖିରେ ବି ଯଦି ସେମିତି ସାମ୍ବାଦିକ ଥାଆନ୍ତେ ତ ଆମର ଯେଉଁ ପାଖାପାଖିରେ ଯେଉଁ ଘଟୁଛି ଏକ୍ସିଡ଼େଣ୍ଟାଲ୍ କେସ୍ ହଉ ବା ଘରପୋଡ଼ି ହଉ ବା ଆଉ ଅନ୍ୟାନ୍ୟ କିଛି ହଉ ତ ସେଗୁଡ଼ାକ କ'ଣ ନା ଆମେ ସେହି ସାମ୍ବାଦିକ ମାଧ୍ୟମରେ ଦେଖେଇ ପାରିଥାନ୍ତେ ତ ଏହିସବୁ ଅସୁବିଧା ରହୁଛି ତେଣୁ ଯଦି ଆମର ଏ ପାଖାପାଖିରେ ଜଣେ ସାମ୍ବାଦିକ ରହିଥାନ୍ତେ ତ ବହୁତ ଭଲ ହେଇଥାନ୍ତା